ଚାଷରେ ମଧ୍ୟ ସଫଳତା ରହିଛି ଚାଷରୁ ଆମେ ଠିକ୍ ଭାବରେ କରିବା ଦରକାର ଚାଷ କରିବାକୁ ହେଲେ ବିଭିନ୍ନ ପ୍ରକାର ପଦ୍ଧତି ଅବଲମ୍ବନ କରି କଲେ ଆମେ ସଫଳ ଚାଷୀ ହେଇପାରିବା ଚାଷଟା ଆମକୁ ସବୁବେଳେ ଖୁସି ଦିଏ ଆନନ୍ଦ ଦିଏ ତା'ପରେ ମୁଁ ଲୋକମାନଙ୍କୁ ପରାମର୍ଶ ଦେଉଛି ସେମାନେ ଚାଷ ପ୍ରତି ବିଭିନ୍ନ ପ୍ରକାର ୟୁ ଟ୍ୟୁବ୍ ମାଧ୍ୟମରେ ହଉ କିି ବିଭିନ୍ନ ପ୍ରକାର ବହି ମଗାନ୍ତୁ ଆଉ ସେମାନେ ପଢ଼ନ୍ତୁ ଯେ ଚାଷ କେମିତି ହେଉଛି କ'ଣ ହେଉଛି ଲାଭ କେତେ ମିଳୁଛି ତ ଏ ଉପରେ ଯଦି ଧ୍ୟାନ ଦେଇକି ଚାଷ କରିବେ ତା'ହେଲେ ସଫଳ ଚାଷୀ ଆପଣ ହେଇପାରିବେ ଆଉ ଏଗୁଡ଼ିକୁ ପ୍ରତି ଆପଣ ଧ୍ୟାନ ଦେବା ଦରକାର ଆଉ ଚାଷ ହେଉଛି ଏକ ଦୁନିଆକୁ ଆମେ ଆହାର ତା'ମାନେ ଯୋଗାଉଛୁ ଚାଷ ହେଉଛି ଭଲ ଗୋଟେ ଜିନିଷ ଆଉ ସେଥିପ୍ରତି ଧ୍ୟାନ ଦିଅନ୍ତୁ ଚାଷ ଉପଯୁକ୍ତ ମାଧ୍ୟମରେ କରନ୍ତୁ ଯାହାକି ଆପଣ କିଛି ସଫଳ ପାଇପାରିବେ ଅର୍ଥ ଉପାର୍ଜନ କରିପାରିବେ